ହଁ

ହ୍ୟାଲୋ କ'ଣ କରୁଛ

ହଁ ଆମେ ବା ସେଇ ପାରାଦ୍ୱିପ ଆଇଛୁ ଏ ଆଜ୍ଞା ଆମେ ବି ସେଇ ପାରାଦ୍ୱିପରେ ହଁ ଆମେ ଆମେ ବି ଆସିବା ସପରିବାରରେ ହଁ ତ ଏଇ ଆମେ ଏଇ ସମୁଦ୍ରକୂଳରେ ଅଛୁ ଗୋଟେ ଯାହାଜ ଲାଗିଛି ଯେ ଗୋଟେ ବଡ଼ ଯାହାଜ ଜାଣିଲେ ଗୋଟେ ହେଉଛି ହଳଦିଆ କଲର୍ର ଯାହାଜ ସେଥିରେ ଏବେ ମାଲ୍ ସବୁ ବୁହା ହେଉଛି ସେ ମାଲ୍ ପୁଣି ବାର ଟନ୍ ତେର ଟନ୍ ମାଲ୍ ଅଛି ତା ସାଙ୍ଗରେ ହେଉଛି ଏତେ ଶହେଟା ଶହେ ଦୁଇଟା ଷ୍ଟାପ୍ ଅଛନ୍ତି ସେମାନେ ସବୁ ବହୁଛନ୍ତି ଏଇଆ ଚାଲିଛି ଆଉ ଏଇ ସମୁଦ୍ରକୂଳରେ ଆଉ

ଆଜ୍ଞା ହଁ ଛୁଆମାନେ ଦେଖିବା ଦରକାର ହଁ ସିଏ ଛୁଆମାନେ ଦେଖିବା ଭଲ ହଁ ଛୁଆମାନେ ଦେଖିବା ଦରକାର ସେମାନଙ୍କରେ ଆଗକୁ ଯୋଉ ରଚନା ପଡ଼ିବ ପ୍ରବନ୍ଧ ପଡ଼ିବ ସବୁ ସେମାନେ ପୁଣି ଲେଖିବେ ନା ନାହିଁ ହଁ ଆଉ ସେ ପ୍ରବନ୍ଧଟା ଲେଖିବେ ଆଉ କେମିତି ଲେଖିବେ ହଁ ଆଉ ପ୍ରବନ୍ଧଟା ସେ ଯୋଉ ଲେଖିବେ ତାଙ୍କର ବି ଆଗକୁ ପଡ଼ିବ ସେ କେମିତି ଲେଖିବେ ସେ ପ୍ରବନ୍ଧଟା ତୁ ଜାଣିପାରୁନୁ ସହଜ ହେବ

ହଁ ବା ସେ ଦେଖିଲେଣି ତ ଲେଖିଦେବେନି ଏଥିରେ କ'ଣ ଅଛି ଖାଇ ସାରିଲେଣି

ହଁ ସେ ଖାଇବେ ଖାଇବେ ଆଉ ଆଉ ଆଜ୍ଞା ଯିବି ଚାଲନ୍ତୁ ବାହାରିବା ଘରକୁ ଯିବା ଆଉ ହଉ ଡ଼େରି ହେଇଯିବ ନହେଲେ ଆଜ୍ଞା ଯିବା ଆଉ ରଖନ୍ତୁ ରଖୁଛି ଆଜ୍ଞା